କୁହନ୍ତୁ ଆଉ ସେ ଟିକେ ଛୁଆମାନେ ଛୁଟିରେ ପଳାଇ ଯାଇଥିଲେ ତ ସେଇଥିପାଇଁ ଟିକେ ପ୍ରୋବ୍ଲେମ୍ ହେଇଥିଲା ଆଉ ସେଇଥିପାଇଁ ଟିକେ ଅସୁବିଧା ହେଉଥିଲା ଆପଣ ବ୍ୟସ୍ତ ହୁଅନ୍ତୁନି ୟାପରେ ଆପଣଙ୍କ ଠିକ୍ ଟାଇମ୍ରେ ପହଞ୍ଚିଯିବ ଆଉ ଏଇ ଛୁଆମାନେ ଟିକେ ନୂଆ ବର୍ଷ ଛୁଟିରେ ସବୁ ପଳେଇ ଯାଇଥିଲେ ଆଉ ବ୍ୟସ୍ତ ହୁଅନ୍ତୁନି ଆପଣ ପହଞ୍ଚି ଯିବ ଆପଣଙ୍କର ସେ ଜିନିଷ କ'ଣ କ'ଣ ଥିଲା କି

ଛୁଆଙ୍କର କିଛି ସାମାନ ଥିଲା କି ସେମିତିରେ ପ୍ରୋବ୍ଲେମ ପ୍ରୋବ୍ଲେମ୍ ହୋଇଗଲା ଟିକେ ଛୁଆମାନେ ତ ନଥିଲେ ଆଉ ଟିକେ ଅସୁବିଧା ହୋଇଗଲା ସେଇଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି ୟାପରେ ଟିକେ ଟାଇମ୍ରେ ଆପଙ୍କୁ ପହଞ୍ଚିଯିବ ଆପଣ ବ୍ୟସ୍ତ ହୁଅନ୍ତୁନି ଆଉ କ'ଣ କରିବା ଟିକେ ଅସୁବିଧା ହୋଇଗଲା ଆଉ ସେଇଥିପାଇଁ ଟିକେ ଛୁଆଙ୍କୁ ହଁ ହଁ ଆମେ ବି ଯାଣୁଛୁ ଆମର ଯେଉଁ କଷ୍ଟମର କାହାର ଅସୁବିଧା ହେବ ସେଇଥିପାଇଁ ଆମେ ବି ଯାଣୁଛୁ ଆଉ ଅସୁବିଧା ଟିକେ ହୋଇଗଲା ଆଉ ଛୁଟିରେ ଯୋଉ ପଳେଇ ଯାଇଥିଲେ ସେଥିପାଇଁ ନହେଲେ ଆପଣ କିଛି ପ୍ରୋବ୍ଲେମ୍ ହୋଇନଥାନ୍ତା ଆପଣଙ୍କୁ ଫୋନ କରିବା ଦରକାର ନଥିଲା ଅଟୋମେଟିକ ସବୁ କାମଟା ହୋଇଯାଇଥାନ୍ତା ଆଉ ସେଇଥିପାଇଁ ଆମେ ସରି ଆଉ ଏବେ ଟାଇମଲି ପହଞ୍ଚଯିବ ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି ହଉ ତାହେଲେ ଆଉ ରଖୁଛି